ହ୍ୟାଲୋ ଆପଣ ରନବି ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆଜ୍ଞା ମୁଁ ଯାଜପୁର ରୋଡ଼ରୁ ତୁଳସୀ କହୁଥିଲି ମୁଁ ଯେଉଁ ଆଗରୁ ଖାଦ୍ୟ ଅର୍ଡ଼ର କରିଥିଲି ସେହି ଖାଦ୍ୟ ଯୋଗୁଁ ଏବେ ମୁଁ ଆଉ ଥରେ ଅର୍ଡ଼ର କରିବାକୁ ଚାଁହୁଛି କାରଣ ସେ ଖାଦ୍ୟ ମୋର ବହୁତ ପସନ୍ଦ ଥିଲା ତେଣୁ ମୋତେ ବହୁତ ଭଲ ଲାଗିଥିଲା ଯାହାପାଇଁ ମୁଁ ସେହି ଜିନିଷଟିକି ଆଉ ଥରେ ମୋର ଅର୍ଡ଼ରରେ ଲେଖି ଦିଅନ୍ତୁ ଏବଂ ମୋତେ ଆଣିକି ଠିକ୍ ଟାଇମ୍ରେ ସେହି ଜିନିଷଟି ପହଞ୍ଚାଇ ଦିଅନ୍ତୁ ଠିକ୍ ଅଛି ଆଜ୍ଞା ରହୁଛି ନମସ୍କାର